ହ୍ୟାଲୋ ଆପଣ ଲୋପା ହୋଟେଲରୁ କହୁଥିଲେ କି ମୁଇଁ ଦହ୍ୟାରୁ କହୁଥିଲି ଲିପି ଚାଇନିଜର କାଣା ଖାଇବାଟା ଅଛେ ଯେନ୍ତାକି ମୋମୋ ମ୍ୟାଗି ଚାଉମିନ୍ ଭାରତୀୟ ଖାଇବା ଅଛି ଯେମିତି ଭାତ ଡାଲମା ଖଟା ଏସବୁ ଭାରତୀୟ ଖାଇବା ଦରକାର ଥିଲା ତ ସେଥିପାଇଁ ଦହ୍ୟା ଆଡ଼୍ରେସ୍ରେ ପଠେଇ ଦେବେ ଭାଇ ରଖୁଛେଁ